ସ୍ଵରର କ୍ଳାନ୍ତ କିମ୍ବା ସ୍ଵରର ରୃକ୍ଷତା ପାଇଁ ମୁଁ କଣ୍ଠ ସାଧନା କରେ ପ୍ରତିଦିନ ହାରମୋନିୟମରେ ସାରେଗାମାପାର ଅଭ୍ୟାସ କରେ ଏବଂ ଯେବେ ମୁଁ ନଦୀକୁ ଗାଧୋଇବାକୁ ଯାଏ ବେକେ ପାଣିରେ ମୁଁ ଆଳାପ କରେ ଏବଂ ପାହାଡ଼ ଉପରକୁ ଚଢ଼ିଯାଇ ଉଚ୍ଚ ସ୍ୱରରେ ମୋ ସାଙ୍ଗକୁ ମୋ ଗୀତ ଶୁଣାଏ ଭିକାରୀ ବଳ ହେଉଛନ୍ତି ମୋ ଆଦର୍ଶ ଆମ ଓଡ଼ିଆ ମାଟିର ଗୌରବ ବା ଆମ ଦେବତା ଶ୍ରୀ ଜଗନ୍ନାଥଙ୍କ ଭଜନ ରେ ଲୁପ୍ତ ହୋଇଯାଏ ଏବଂ ଅନେକ ପ୍ରକାର ଜଗନ୍ନାଥଙ୍କ ଭଜନ ଗାଇ ମୋର ସମୟ କଟାଏ ସ୍ୱରର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ସ୍ୱରର ଯତ୍ନ ନେବା ପାଇଁ ମୁଁ ପ୍ରତିଦିନ ସାରେଗାମାପାର ଅଭ୍ୟାସ କରେ ଏବଂ ଜଗନ୍ନାଥଙ୍କର ଅନେକ ପ୍ରକାର ଭଜନର ଅଭ୍ୟାସ କରେ ସ୍ୱରର ବା କଣ୍ଠର ଯତ୍ନ ନେବା ପାଇଁ ମୁଁ ହରିଡ଼ା ବାହାଡ଼ା ଇତ୍ୟାଦି ପ୍ରତିଦିନ କଣ୍ଠରେ ଯାକେ କଣ୍ଠର ଯତ୍ନ ନେବା ପ୍ରତି ଟିକେ ବି ଅବହେଳା କରେ ନାହିଁ ଯେପରି ପାନ ବିଡ଼ି ସିଗାରେଟ୍ ମଦ ଇତ୍ୟାଦି ମୁଁ ପାନ କରେ ନାହିଁ

କଣ୍ଠର ସଠିକ ଭାବେ ଯତ୍ନ ନେବାରେ ସକ୍ଷମ ହୋଇଛି